ଆପଣ ମାଆ ମନସା ଟ୍ରାଭେଲ୍ସ୍ରୁ କହୁଛନ୍ତି ତ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ଏବଂ କ୍ୟାବ୍ ଏପର୍ଯନ୍ତ ଆସିନାହିଁ ମୁଁ ଏବେ ଆମ ଛକ ପାଖରେ ଛିଡ଼ା ହେଇଛି ଆପଣ ଯଦି କ୍ୟାବ୍ ଗୁଡ଼ିକୁ ବୁଝି ମୋତେ କୁହନ୍ତେ ତ ଭଲ ହୁଅନ୍ତା